ହଁ ମୁଁ ବହୁତ ପ୍ରକାର ନୃତ୍ୟଶୈଳୀ ଶିଖିଛି ଯେମିତିକି ଓଡ଼ିଶୀ ଛଉ ଏମିତି ବହୁତ ଏହି ଦୁଇଟା ମୁଁ ନୃତ୍ୟ ଶିଖିଛି ଛଉ ନୃତ୍ୟ ଆମ ଛଉ ନୃତ୍ୟ ହେଉଛି ଆମର ମୟୂରଭଞ୍ଜର ପ୍ରସିଦ୍ଧ ନୃତ୍ୟ ଏହା ବହୁତ ଅଲଗା ଜାଗାକୁ ମଧ୍ୟ ମୁଁ ଯାଇକି ପରିବେଷଣ କରିଛି ଯେମିତିକି କଟକ ଭୁବନେଶ୍ୱରରୁ ଆରମ୍ଭ କରିକି ଦିଲ୍ଲୀରେ ମଧ୍ୟ ମୁଁ ଛଉନୃତ୍ୟ ନାଚିଛି ଏବଂ ସେଥିରେ ବହୁତ ବଡ଼ ବଡ଼ ଲୋକ ଯେମିତିକି ପ୍ରଧାନମନ୍ତ୍ରୀ ମହାଶୟ ଆମର ରାଷ୍ଟ୍ରପତି ମହାଶୟ ସମସ୍ତେ ଥିବା ଅବସ୍ଥାରେ ମୁଁ ମୋର ନୃତ୍ୟ ପରିବେଷଣ କରିଛି ଏବଂ ଓଡ଼ିଶୀ ନୃତ୍ୟ ଓଡ଼ିଶୀ ନୃତ୍ୟ ହେଉଛି ଆମ ଓଡ଼ିଶାର ନୃତ୍ୟ ଯାହାକୁ କି ଓଡ଼ିଶାର ନାଁକୁ ନେଇକି ଓଡ଼ିଶୀ ନୃତ୍ୟ ଭାବେ କୁହାଯାଇଛି ଏହି ନାଚକୁ କିନ୍ତୁ ମୁଁ ଏହି ନାଚକୁ ପରିବେଷଣ କରି ନାହିଁ ଦିଲ୍ଲୀରେ କିନ୍ତୁ ଏହି ନାଚକୁ ମଧ୍ୟ ମୁଁ ଶିଖିଛି କିନ୍ତୁ ଛଉ ଛଉ ନୃତ୍ୟ ଯେହେତୁ ମୁଁ ଏକ ମୟୂରଭଞ୍ଜର ପିଲା ତ ମୟୂରଭଞ୍ଜରେ ମୁଁ ବହୁତ ଆମ ମୟୂରଭଞ୍ଜରେ ଯେତେବେଳେ ଛଉ ନୃତ୍ୟ ହୁଏ ନୃତ୍ୟ ପ୍ରତିଯୋଗିତା ହୁଏ ମୁଁ ସେଠାରେ ମଧ୍ୟ ଭାଗ ନେଇଛି ବାରିପଦାରେ ଛଉ ମେଳା ହୁଏ ସେଇଠି ମଧ୍ୟ ପ୍ରତ୍ୟେକ ବର୍ଷ ମୁଁ ସେଠାକୁ ଯାଇକି ମୋ ନୃତ୍ୟ ପରିବେଷଣ କରେ ଏବଂ ସେଇଠି ମଧ୍ୟ ବହୁତ ଲୋକ ଦର୍ଶକ ଦେଖିବା ପାଇଁ ଆସନ୍ତି ବହୁତ ଖୁସି ମଧ୍ୟ ଲାଗେ ଏବଂ ଯେତେ ଜାଗାରେ ବି ଆମ ମୟୂରଭଞ୍ଜ ହଉ କି ଆମ ଓଡ଼ିଶା ଭିତରେ ଯେତେ ଜାଗାରେ ବି ପ୍ରୋଗ୍ରାମ ହୁଏ ଏବଂ ଆମକୁ ଡାକନ୍ତି ମୁଁ ପ୍ରତ୍ୟେକ ଜାଗାକୁ ହିଁ ଯାଇକି ସେଠାକାର ଲୋକମାନଙ୍କ ସହିତ ମିଶିଛି ଏବଂ ସେଠାରେ ମଧ୍ୟ ବହୁତ ପ୍ରୋତ୍ସାହନ ପାଇଛି ଏହାଦ୍ୱାରା ମୋତେ ବହୁତ ବଡ଼ ବଡ଼ ଜାଗାରେ ମଧ୍ୟ ମୋତେ ସୁଯୋଗ ମିଳିଛି ଏବଂ ମୁଁ ମୋର ନୃତ୍ୟ ପରିଦର୍ଶନ କରିଛି